ଖୋର୍ଦ୍ଧା ଜିଲ୍ଲାରେ ପିଲାମାନେ ଶିକ୍ଷାଗତ ଯୋଗ୍ୟତା ଥାଇ ବି ବେକାର ହୋଇ ବୁଲୁଛନ୍ତି କାରଣ କେତେ ଗୁଡ଼ିଏ ପିଲା କର୍ମ ନିଯୁକ୍ତି ପାଇଯାଉଛନ୍ତି ଆଉ କେତେ ଗୁଡ଼ିଏ ପିଲା ଡିଗ୍ରୀ ଆଉ ସ୍ନାତକତା ହାସଲ କରିକି ବି ସେମାନେ କର୍ମ ନିଯୁକ୍ତି ହୋଇ ପାରୁନାହାନ୍ତି ଆମେ ଚାଁହୁ କେମିତି ବ୍ଲକ ସ୍ତରୀୟ ପରାମର୍ଶ ଶିବିର କରି ସେମାନଙ୍କୁ ଠିକ୍ ମାର୍ଗ ଦେଖେଇବା ଆଉ ସେମାନଙ୍କୁ କର୍ମ ନିଯୁକ୍ତି କରିବା ଯେପରି ମନେକର ଗୋଟିଏ ପିଲା ଟିଭି ରିପେୟାରିଂ କରିବାକୁ ଶିଖୁଛି ଆମେ ତାକୁ ତାଲିମ ଦେବା ଯେମିତି ଭଲ ସିଏ ରିପେୟାର ଟିଭି ରିପେୟାର କରିପାରିବ ସେହିପରି ମୋବାଇଲ ଚେକ୍ କରିବାକୁ ଚାଁହୁଛି ସେମିତି ତା'କୁ ଭଲ ତାଲିମ ଦେଲେ ସେ ସେମିତି ଭଲ ମୋବଇଲ ରିପେୟାର କରିବ ଖାଲି ଏହି ବିଷୟରେ ନୁହେଁ ଯେକୌଣସି ପିଲା ଯେକୌଣସି ତାଲିମ ନେଲେ ଭଲ ମଣିଷଟିଏ ହୋଇ ପାରିବ ନିଜେ କର୍ମ ନିଯୁକ୍ତି କରିପାରିବ ସେଥିପାଇଁ ଆମେ ବ୍ଲକସ୍ତରୀୟ ହେଉ କି ପଞ୍ଚାୟତସ୍ତରୀୟ ହେଉ କି ଜିଲ୍ଲାସ୍ତରୀୟ ହେଉ ଆମେ ପରାମର୍ଶ ଶିବିର ନେଇ ସେମାନଙ୍କୁ କର୍ମ ନିଯୁକ୍ତି କରାଇବା